ଲୋକମାନେ ସମ୍ମୁଖୀନ ହେଉଥିବା ଜୀବନରେ ମୁଁ କହିବାକୁ ଚାହୁଁଛି ଗୋଟିଏ କଥା ଯେମିତିକି ଲୋକମାନେ ବ୍ୟାଙ୍କକୁ ଯେତେବେଳେ ଯାଉଛନ୍ତି ପଇସା ଉଠାଇବା ଓ ଜମା କରିବା ମୁଁ ଦେଖୁଛିକି ଏଇଥିରେ ସେମାନେ ବହୁତ ଗୁଡ଼ିଏ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତ ମୁଁ ଚେଷ୍ଟା କରିବି ତାଙ୍କୁ ଯେମିତିକି ଏସବୁ ବିଷୟରେ ସୂଚନା ଦେବି ସେମାନେ କେମିତି ନୂଆ ଟେକ୍ନୋଲୋଜିକୁ ବ୍ୟବହାର କରି ବହୁତ ସୁବିଧା ସରଳ ଭାବରେ ପଇସା ଉଠେଇ ପାରିବେ ଏବଂ ଜମା କରିପାରିବେ